ଭାରତର ଲୋକମାନେ ତ ଖାଇବାକୁ ଭଲ ପାଆନ୍ତି ଯାହା ବି ଦେଲେ ସେମାନେ ଖାଇବେ କାହିଁକିନା ଏଠି ଅଧିକା କୃଷକ ଫ୍ୟାମିଲିର ଲୋକ ରହୁଛନ୍ତି ତ ସେମାନେ ଯାହା ଖାଇବାକୁ ଅଧିକା ପସନ୍ଦ କରନ୍ତି ଅଧିକା ଅଧିକା ଆଉ ଓଡ଼ିଶାରେ ସାଧାରଣତଃ ସମସ୍ତେ ପ୍ରାୟ ପଖାଳ ଖାଆନ୍ତି ଏବଂ ଯାହାବି ମସଲା ଜିନିଷ ମସଲା ଜିନିଷ ସାଇଡ଼୍ ଆଇଟମରେ ଖାଆନ୍ତି କିନ୍ତୁ ପଖାଳ ସେମାନଙ୍କର ପଖାଳକୁ ଆଳୁ ଭର୍ତ୍ତା ନିହାତି ଦରକାର ତ ମସଲା ଉପରେ ଯାହାବି ହଁ ଚିକେନ୍ ମଟନ୍ ଯାହାବି ହୁଏ ଅଧିକାଂଶ ଲୋକ ଖାଆନ୍ତିନି କିନ୍ତୁ ଯେଉଁମାନେ ବି ଖାଆନ୍ତି ଅଧିକା ମସଲା ଜିନିଷ ଇଏ କରନ୍ତି ଟିକେ ଅଧିକା ତେଲ ପଡ଼ିଥିବ ଟିକେ ଅଧିକା ଗରମ ମସଲା ପଡ଼ିଥିବ ଟିକେ ଅଧିକା ଭଲସେ କଷା ହେଇଥିବ ଲୋକ ଏହାକୁ ଖାଇବାକୁ ଭଲ ପାଆନ୍ତି ଲୋକ ସବୁଦିନ ତ ଯେଉଁମାନେ ଗାଁରେ ରହି କାମ କଲେ ସେମାନେ ପଖାଳ ଭାତକୁ ଆଳୁ ଚକଟା କିମ୍ବା ବଡ଼ି ବଡ଼ି ଚୁରା ଆଉ ମିକ୍ସଚର ଦେଇକି ଭାତ ଖାଆନ୍ତି ଆଉ ପଖାଳ ଭାତକୁ ଆପଣ ଯାହାବି ଦେବେ ତା ଖାଇଲେ ବି ଭଲ ଲାଗେ